ନା ମୁଁ ଓଡ଼ିଆ କହିବା କିମ୍ବା ଲେଖିବା ସମୟରେ ମୋତେ କୌଣସି ଅସୁବିଧା ହୋଇନାହିଁ ଆମ ଓଡ଼ିଶାରେ ଓଡ଼ିଆ ଭାଷା ହେଉଛି ଆମର ମାତୃଭାଷା ଏଠି ଓଡ଼ିଆରେ ସବୁ ଲୋକ କଥାବାର୍ତ୍ତା ହୁଅନ୍ତି ପିଲାଟି ଦିନଠୁ ଓଡ଼ିଆରେ ହିଁ ପାଠ ପଢ଼ାପଢ଼ି ସବୁ ହୁଏ କିନ୍ତୁ ଆମେ ଯଦି ଓଡ଼ିଶା ଛାଡ଼ିକି ଅନ୍ୟ ରାଜ୍ୟକୁ ଯିବା ତାହେଲେ ସେଠାରେ ଓଡ଼ିଆ ଭାଷାରେ କହିଲେ କେହି ବୁଝିବେ ନାହିଁ ସେଠି ହିନ୍ଦୀରେ ଲୋକମାନେ କଥାବାର୍ତ୍ତା ହୋଇଥାନ୍ତି ତାଙ୍କ ନିଜ ଆଞ୍ଚଳିକ ଭାଷାରେ ଯେମିତି ଆମ ଓଡ଼ିଶାରେ ଆମ ଓଡ଼ିଆ ଭାଷା ହେଉଛି ଆଞ୍ଚଳିକ ଭାଷା ଆମକୁ ଏଠି ଓଡ଼ିଆ କହିବାକୁ କିଛି ଲାଜ ଲାଗେ ନାହିଁ କି ଲେଖିବାରେ ଅସୁବିଧା ହୁଏ ନାହିଁ କି ପାଠ ପଢ଼ିବାରେ ବି ଅସୁବିଧା ହୋଇନଥାଏ